ହ୍ୟାଲୋ ହ୍ୟାଲୋ ହଁ ହଁ ଭଲ୍ ଅଛି ଆଉ ତମେ ଭଲ୍ ଅଛ ଆଉ କେବେ ଆସିଲା ଯେ ଯିବା କୁଆଡ଼େ ବୁଲିବୁଲା କିଛି ପ୍ଲାନ୍ କରିଛ କି ନାହିଁ ହଁ ଯିବା ଆଉ ଏବେ ସନ୍ଧ୍ୟାରେ ବାହାରିବା ନା ଆଜି ନା କାଲି ବାହାରିବା ହଉ ଠିକ ଅଛି ଟିକେଟ୍ କିଏ ତୁମେ କାଟିଦେବ ନା ମୁଁ କାଟିଦେବି କାଲି ମୁଭି ପାଇଁ ହଉ ତାହେଲେ ଠିକ ଅଛି କେମତି ଯିବା ଯିବା କେମତି ହଁ ହଉ ଠିକ ଅଛି ତାହେଲେ ଆଉ ଖାଇବା ପିଇବା ସବୁ ଧରିକି ସେଠୁ ଯିବା ହେରି କିଣିକି ଆଉ କ'ଣ ମଜା ଆସିଯିବ ମୁଁ ଯେଉଁ ମୋର ଟିକେ ପଇସା ଶର୍ଟ୍ ଅଛି ତ ହଁ ଟିକେ ମୋତେ ହେଲ୍ପ କରିବ ଆଉ କାଲିପାଇଁ ହଁ କିଣାକିଣି ମୋର ଟିକେ କିଣାକିଣି ବି କରିବାର ଅଛି ତ ପରେ ଦେଖିକି ମୁଁ ଶୁଝିଦେବି ଆଉ କିଏ ପଚାରୁଥିଲ କି ତୁମେ ଏନା କ'ଣ କହୁଥିଲ କି ହଁ ହଁ ରୋଷେଇବାସ ଆରମ୍ଭ କରିବି ଆଉ ହଁ ଅଛି ସେଥିପାଇଁ ତ କହିଲି କିଣାକିଣି କରିବାର ଅଛି ହଉ ଠିକ ଅଛି ତାହେଲେ ଆଉ ଆଉ ଘରୁ ଘରୁ କିଏ କିଏ ଯିବେ କି ତୁମର ଠିକ ଅଛି ଆମେ ସାଙ୍ଗମାନେ ମିଶିକି ଯିବା କାଲି ଆଉ ହଉ ହଉ କେତେବେଳେ ବାହରିବା ଯେ ହଁ ମୋତେ ଫୋନ୍ କରିଦେବ ତାହେଲେ ବାହାରିଲା ବେଳେ ହଁ ହଁ ଠିକ ଅଛି ଆଜି ତ ଟିକେ ବର୍ଷା ପାଇଁ ପାଗ ଖରାପ ଅଛି କାଲି ବର୍ଷା ବି ବର୍ଷା ହବ କି କ'ଣ ଦେଖିକି ମୋତେ ଫୋନ୍ କରିଦେବ ଆଉ ହଉ ଠିକଅଛି ହଁ ହଁ ଜଣେଇଦେବ ମୁଁ ବାହରିକି ଥିବି ହଁ ଗାଡ଼ିବାଲାକୁ ଫୋନ୍ଫାନ୍ କରିଦେଇଥିବ ହଁ ହଁ ଜଣେଇଦେବ ମୋତେ ଆଉ ହଁ ହଁ